ଆଜ୍ଞା କୁହନ୍ତୁ ଆଜ୍ଞା ଅଛି ଅଛି ଅଛି କୁକୁଡ଼ା ତ ଅଛି ଆଜ୍ଞା ନବେ ଟଙ୍କା ପିସ୍ ପଡ଼ିବ ଓହୋ ଆପଣ କେତେ ନେବେ କି ଓହୋ ହଉ ଠିକ ଅଛି କେତେ କେଉଁଠି କେଉଁଠି କହିଲେ ଆପଣଙ୍କ ଇଏଟା

ହଉ ଡେଲିଭରିରେ ଆହୁରି ଦ କୋଡ଼ିଏ ଟଙ୍କା ବଢ଼ିବ ଅଛି

ଦୁଇ ହଜାର ନେବେ ଦୁଇ ହଜାର ନେଲେ କମ୍ ଟିକେ କରିଦେବି ଆଜ୍ଞା କମ୍ ଟିକେ ଦଶ ଟଙ୍କା କମ୍ ହେବ ଆଉ

ଷାଠିଏ ଚାରି ଟଙ୍କା ଷାଠିଏ ଚାରି ତ ହେବ ନାହିଁ ଆଜ୍ଞା ବହୁତ କମ ହେଇଯାଉଛି ନା ଆପଣଙ୍କ ଟ୍ରାନ୍ସପୋର୍ଟିଂଟା ବେଶୀ ହେଇଯାଉଛି ଆଜ୍ଞା ଲଙ୍ଗ ଡିଷ୍ଟାନ୍ସ ହେଇଯାଉଛି ନା ପଇସା ଟିକେ ଅଧିକ ପଡ଼ିବ ଆକା ଆଜ୍ଞା ନାଇଁ ନାଇଁ ସେଇଟା ଆପଣ ତ କମ କଲି ଫାଷ୍ଟରୁ ତ କମ କଲି ତାପରେ ଏବେ ଆପଣ ସେ କୋଡ଼ିଏ ଟଙ୍କା ଟ୍ରାନ୍ସପୋର୍ଟିଂ ଚାର୍ଜ ପଡ଼ିବ ସେଇଥିରୁ ଆହୁରି କମ କଲେ ହେବ କି ଆଜ୍ଞା ଆପଣଙ୍କ ନିଜ ଗାଡ଼ି ଅଛି କି ଗାଡ଼ି ମୋର ଅଛି ଯେ ଆପଣ ବେଶି ରେଟ କମ କହୁଛନ୍ତି ଆଜ୍ଞା ମୋ ସେଇଟା ଷାଠିଏ ଚାରି ଟଙ୍କାରେ କମ ହେଉଛି ଆପଣ ଦେଖନ୍ତୁ ଟିକେ ବଢ଼େଇ ପାରିବେ ଯଦି ଭଲ ଟଙ୍କା ବଢ଼ାଇ ଦେଲେ ଟଙ୍କାଟେ ବଢ଼େଇଲେ କ'ଣ ହେବ ଆଜ୍ଞା ପଞ୍ଚଷଠି ଟଙ୍କା କଲେ କେମିତି ହେବ ଆଜ୍ଞା ବ୍ରଏଲର କୁକୁଡ଼ା ଅଛି ସେଇଟା ବି ରେଟ ସେମ ପାଞ୍ଚ ଟଙ୍କା ଛଅ ଟଙ୍କା ଏପଟ ସେପଟ ଆଉ କିଛି ନାହିଁ ସେଇଟା ପିସ୍ ପିସ୍ ଆପଣ କ'ଣ ଗୋଟା ବଡ଼ଟା ନେବେ ନା ସାନଟା ନେବେ ଛୁଆଟା ନେବେ

ସେଇଟା ପଡ଼ିବ ଶହେ ଦଶ ପଡ଼ିବ ଆଜ୍ଞା ନାହିଁ କେଜି ନାହିଁ ନାହିଁ ଆଜ୍ଞା ଠିକ ଅଛି ଓଲଟା ପାଲଟା କୁଆଡେ କଲି ଆଜ୍ଞା ହଉ ଠିକ ଅଛି ଡନ୍ ଶୁଣନ୍ତୁ

ହଉ ଠିକ ଅଛି ଠିକ ଅଛି ଠିକ ଅଛି ଡନ୍ ଆଜ୍ଞା ଆଜ୍ଞା ଠିକ ଅଛି ଓକେ ରହିଲି ଆଜ୍ଞା ପଠେଇଦେବି ହେଲା ଆଜ୍ଞା